ରାଜ୍ୟରେ ପୁରୀ ଜଗନ୍ନାଥ ମନ୍ଦିର ବଡ଼ ଏବଂ ବାଟରେ ଗଲା ବେଳକୁ ଅରୁଣ ଖୁମ୍ବ ତା'ପରେ ବାଇଶ ପାହାଚ ବାଇଶ ପାହାଚ ପରେ ଜଗନ୍ନାଥଙ୍କୁ ଦେଖିବ ବଟ ବୃକ୍ଷ ଦେଖିବ ଏପଟ୍ରେ ଇଏ କମଳା ଲକ୍ଷ୍ମୀ ତା'ପରେ ଗରୁଡ଼ଖୁମ୍ବକୁ ଯାଇକି ମୁଣ୍ଡିଆ ମାରିବ ତା'ପରେ ବଟ ବୃକ୍ଷ ଅଛନ୍ତି କୋଇଲି ବୈକୁଣ୍ଠ ଅଛି ଆଉ ଇଏ ପତିତପାବନ ବାନା ବି ଉଡ଼ୁଛି ତାଙ୍କର ତାଙ୍କର ମହାପ୍ରସାଦଟା ହେଲା ଅବଢ଼ା ସେ ଅବଢ଼ା ସମସ୍ତଙ୍କୁ ସେ ଅବଢ଼ା ସମସ୍ତଙ୍କ ପାଇଁ ଇଏ ଭଲ ତେଣୁକରି ତା'ପରେ ତାଙ୍କର ଗୋଟିଏ ଯାତ୍ରା ହୁଏ ଗୁଣ୍ଡିଚା ଯାତ୍ରା ଗୁଣ୍ଡିଚା ଦିନ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଯିବେ ମାଉସୀ ଘରକୁ ପୁଣି ବାହୁଡ଼ା ଯାତ୍ରା ପୁଣି ବାହୁଡ଼ିକି ସେ ଆସିବେ ବାହୁଡ଼ା ଦିନ ପୁଣି ବାହୁଡ଼ା ଯାତ୍ରା ହେବ ଆଉ ଏଥିରେ ଲକ୍ଷ ଲକ୍ଷ ଲୋକ ବି ଆସନ୍ତି ଆଉ ବଡ଼ ଯାତ୍ରା ହୁଏ